ହ୍ୟାଲୋ ଓଲା ଅଫିସ୍କୁ ଲାଗିଛି କି ହଁ ମୋତେ ଗୋଟିଏ ଗାଡ଼ି ଦରକାର ଥିଲା ତ ଆପଣଙ୍କ ପାଖରେ କେଉଁ କେଉଁ ଗାଡ଼ି ଆଭେଲେବଲ ଅଛି ଓ ହଁ ଠିକ୍ ଇଣ୍ଡିଗୋ ଇସିଏଜ୍ ଅଛି ତ ହଁ ମୋତେ ସୋନପୁର ମେଡିକାଲ ଛକରୁ ବୌଦ୍ଧ ଗାନ୍ଧିନଗର ଛକକୁ ଯିବାର ଅଛି ତ ଆପଣ ମୋତେ ଠିକ୍ ଦିନ ଦଶଟା ବେଳେ ଗାଡ଼ି ପଠାଇ ଦେବେ ଦେଖନ୍ତୁ ଗାଡ଼ି ଟାଇମ୍ରେ ପହଞ୍ଚାଇ ଦେବେ ମୋର ବହୁତ ଦରକାର ଅଛି ଆଉ ଗଲାବେଳେ ଟିକିଏ ସେ ବନମୁଣ୍ଡା ବାଇପାସ୍ରୁ ଯିବାର ଅଛି କାରଣ ସେ ଟାଉନ୍ ଭିତରୁ ଗଲେ ସେ ଟ୍ରାଫିକ୍ ପଡ଼େ ଠିକ୍ ଅଛି